ପ୍ରତ୍ୟେକ ଗ୍ରାମରେ ଯେଉଁ ଛୋଟ ଛୋଟ ବିଦ୍ୟାଳୟ ଅଛି ଯେଉଁ ଭଳି ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସେଇଟା କରାଥାଏ କରାଯାଇଥାଏ ଯେଉଁଟାକୁ କୁହାଯାଏ ଆମକୁ ପ୍ରାଥମିକ ବିଦ୍ୟାଳୟ ସେହି ବିଦ୍ୟାଳୟ ଗୁଡ଼ିକରେ ଏ ଅଧିକ ଉନ୍ନତି ପାଇଁ ଯେଉଁଟା କି ଲୋକ ମାନେ ଅଧିକ ଉନ୍ନତି ପାଇଁ ବିରାଟ ବିରାଟ ବଡ଼ ପରିବେଶ ବା ଜାଗା ଦରକାର ହୋଇଥାଏ ଏ ସେହିପରି ପିଲାମାନେ ମଧ୍ୟ ଚାହାଁନ୍ତିକି ଆଗ୍ରହ ହେବେ ବିଦ୍ୟାଳୟକୁ ଆସିବା ପାଇଁ ତାଙ୍କର ବିଭିନ୍ନ ପ୍ରକାର ସାମଗ୍ରୀ ଯେପରି ଖେଳଣା ବଲ ହେଉ କି ଫୁଟବଲ ହେଉ ବଲ କି ବ୍ୟାଟ ବଲ ଏଭଳି ବିଭିନ୍ନ ପ୍ରକାର ଖେଳନା ଯଦି ତାଙ୍କୁ ଯୋଗାଇ ଦିଆଯାଏ ତାଙ୍କର ଆକର୍ଷିତ ହେବ କି ବିଦ୍ୟାଳୟ ଆସି ଆସିବା ପାଇଁ ଏବଂ ଭଲ ଶିକ୍ଷକ ଯେଉଁମାନେ କି ଛୋଟ ପିଲାଙ୍କୁ ଭଲସେ ତାଙ୍କର ମନର ଭାବନାକୁ ବୁଝିପାରୁଥିବେ ଏବଂ ତାଙ୍କ ସହିତ ସାଙ୍ଗ ଭଳି ବ୍ୟବହାର କରିପାରୁଥିବେ ସେହିପରି ଜଣେ ଶିକ୍ଷକ ବି ମଧ୍ୟ ଦରକାର ପଡ଼ିଥାଏ ଏବଂ ତାଙ୍କର ଅଧ୍ୟୟନ ପଦ୍ଧତି ମଧ୍ୟ ବହୁତ ଭଲ ହେବା ଦରକାର ଦରକାର ସେହିପରି ଆମେ ବା ଆମ ସବୁ ପ୍ରକାର ସବୁ ବିଦ୍ୟାଳୟରେ ଚାହୁଁଛୁ କି ଏଭଳି ସୁବିଧା ସୁଯୋଗ ମିଳୁ ବା ବହୁତ ଉନ୍ନତି ବିଦ୍ୟାଳୟ କରୁ